ହ୍ୟାଲୋ ମୁଁ ସ୍ଵପ୍ନାରାଣୀ କହୁଛି ଆପଣ ଉଷ୍ମନ୍ତ୍ସ୍ ଟ୍ରାଭେଲରୁ କହୁଛନ୍ତି ତ ମୁଁ ଯେଉଁ କାର୍ଟି ବୁକ୍ କରିଥିଲି ତା'ର ଡ୍ରାଇଭର ଏପର୍ଯ୍ୟନ୍ତ ଆସିକି ପହଁଞ୍ଚିଲେ ନାହିଁ ଆଉ ଏତେ ଡେରି ହୋଇଯାଇଥିବାରୁ ଆଉ ମୁଁ ଚାହୁଁନି ଯେ ସେ ଜାଗାକୁ ଯିବା ପାଇଁ ସେଥିପାଇଁ ମୁଁ ଏଇ କାର୍ଟିକୁ ବାତିଲ କରିବାକୁ ଚାହୁଁଛି ଆପଣ ତା'କୁ ବାତିଲ କରି ଦିଅନ୍ତୁ